ସୁବର୍ଣ୍ଣପୁର ସହର ଏକ ମନ୍ଦିରମାଳିନି ସହର ଏଠାରେ ସମସ୍ତ ପ୍ରକାର ଦେବାଦେବୀ ପୂଜା ପାଇଥାନ୍ତି ଏବଂ ସମସ୍ତ ପ୍ରକାର ଦେବାଦେବୀ ଏଠାରେ ବା ରହିଥାନ୍ତି ଏବଂ ଏଠାର ସୁରେଶ୍ୱରୀ ଦେବୀଙ୍କ ବଳିଯାତ୍ରା ପ୍ରସିଦ୍ଧ ଅଟେ ଏବଂ ମେଟାକାନି ଦେବୀ ପ୍ରସିଦ୍ଧ ଅଟେ ଏହି ଯେତେ ମହାନଦୀ ପ୍ରବାହିିତ ହୁଏ ଏହି ସୋନପୁର ଜିଲ୍ଲାରେ ମହାନଦୀ ପ୍ରବାହିିତ ହୋଇଥାଏ ଏବଂ ଏହି ବହୁତ ବିଭିନ୍ନପ୍ରକାରର ଦେବାଦେବୀ ଏଠାରେ ପୂଜା ପାଇଥାନ୍ତି ଏବଂ ଏହି ସମ୍ବର୍ଣ୍ଣପୁର ସହରକୁ ପ୍ରାଧାନ୍ୟତମ ଜିଲ୍ଲା ମଧ୍ୟ କୁହାଯାଇଛି ଏଠାରେ ସୁନା ବର୍ଷା ହୋଇଥିଲା ଏଥିପାଇଁ ଏହି ଜିଲ୍ଲାକୁ ସୁବର୍ଣ୍ଣପୁର ଜିଲ୍ଲା ମଧ୍ୟ କହିଥାନ୍ତି